ଇତିହାସ ଅତୀତର ସତ୍ୟଘଟଣା ଉପରେ ପର୍ଯ୍ୟବେଷିତ ଏହାର ରଚନା ଓ ଅଧ୍ୟୟନ ପାଇଁ ମୌଳିକ ଉପାଦାନ ବା ମୂଳ ଉତ୍ତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବିନା ଇତିହାସ ଲିଖନ ଅସମ୍ଭବ ଉପାଦାନ ହିଁ ସତ୍ୟଘଟଣା ଅନାବରଣ କରିଥାଏ ଗ୍ରୀସ ଓ ରୋମ ଭଳି ପ୍ରାଚୀନ ଭାରତର ବିଧିବଦ୍ଧ ଭାବରେ ଇତିହାସ ଲେଖାଯାଇନଥିଲା ହେରଡ଼ସ୍ ଗ୍ରୀସରେ ଇତିହାସ ରଚନା ଭିତ୍ତ ପ୍ରସ୍ତୁର ସ୍ଥାପନ କରିଥିଲେ ସେ ଇତିହାସର ଜନକ ନାମରେ ପରିଚିତ ତାଙ୍କ ପରେ ତାଙ୍କ ପରେ ଥୁସିଡାଇସ୍ ଥୁସିଡାଇସ୍ ଇତିହାସ ରଚନାର ଧାରାକୁ ତଥ୍ୟ ନିିଷ୍ଠ କରି ତୋଳିଥିଲେ ପସନ୍ଦ କରୁଥିବା କିଛି ଅସାଧାରଣ ସ୍ଵାଧୀନତା ସଂଗ୍ରାମୀ ନାମ ହେଉଛି ଯେମିତିକି ମହାତ୍ମା ଗାନ୍ଧୀ ଜବାହାର ନେହେରୁ ସୁବାଷ ଚନ୍ଦ୍ର ବୋଷ ଫକୀରମୋହନ ସେନାପତି ଇତ୍ୟାଦି